ଆରେ କିସ କିସ ନେବୁ ସେଠି ଠିଆ ହେଲେ କି ହେବ ହଁ ଯେ ଆଳୁ ଦେ ନୂଆ ନା ପୁରୁଣା ସେମିତି ଗୋଟେ କହିଲେ ସିନା ନୂଆ ଆଳୁ ନୂଆ ଆଳୁ ରେଟ୍ କମ୍ ଅଛି ପୁରୁଣା ଆଳୁର ରେଟ୍ ଅଧିକା ଅଛି

ଯା ଅଢ଼େଇଶହ ଏଟା ସାଢେ ତିନିଶହ ହେ ଏମିତି ତ ବହୁତ ରେଟ୍ ତୁ ତୋ ପିଆଜ ଖୁଚୁରା ନେଇଯା ଆରେ ଖୁଚୁରା ବେ ଏତେ ନେଇପାରିବୁନି ଅଳ୍ପ ନେଇଯା ପିଆଜ ରେଟ୍ ବହୁତ ଅଛିନା ନବେ ଟଙ୍କା କେ ଜି ହଁ ସେହି କଥାତ ମୁଁ କହୁଛି ଟିକିଏ ରେଟ୍ ଅଛି ତୁ ବାହାଘରଟା କେମିତି ଶସ୍ତାରେ ଯିବ ସେହି ବ୍ୟବସ୍ଥା କର ରସୁଣ ଦର ଛୁଇଁ ପାରିବୁନା ନାହିଁ ସେଟା ଅଳ୍ପ ସଳ୍ପ ନେଇଯା ଦେଖିକି ଟିକିଏ ଟିକିଏ ଲାଗି କରତେ ହେବ ଆଉ କିସ ଲାଗିବ ହଁ ଦୁଇଶହ ଟଙ୍କା କେ ଜି ନାହିଁ ଅଦା ନେଲେ ହେବ ଟିକିଏ କମ୍ କମ୍ ଦେଖିକି ତୁ ସେଇ ପ୍ୟାକେଟ୍ ଫେକେଟ୍ ବେଶି ନେ ଗୁଣ୍ଡ ଫୁଣ୍ଡରେ ଏଇଯାକ କମ୍ ପଡ଼ିବ ଦେଇଦେବା ବାହାଘର ହେବ ଆଉ ଏଥର ସବୁ ଗୁଣ୍ଡ ଭରିଦବା ହେଉ ଠିକ୍ ଅଛି ହେଉ ଚିଠା କରିବା ତାହାଲେ ହଁ ଡାଲି ଷାଠିଏ ସତୁରୀ ଟଙ୍କା ଅଛି

ଚାଉଳ ତ ବହୁତ ପ୍ରକାର ଅଛି ତୁ କେଉଁ ଚାଉଳର ନବୁ ସେଟା ରେଟ୍ ଅଧିକା ହେବ ମ ଏ ପଚାଶ ଷାଠିଏ ଟଙ୍କା ଅଛି କେ ଜି ଟିକିଏ ସେ ଏମତି ମୋର କୁଡ଼ିଏ କେ ଜି ପାଖରୁ ବୁରା ଅଛି ତୁ ଯେତ କେଜିଆ ନେବୁ ସେଇ ଅନୁସାରେ ରେଟ୍ ଷାଠିଏରେ ପକାଇ ଦେ ହିଁ ଅଛି ଦେଶୀ ଚାଉଳ ଅଛି ଚାଳିଶ ପଚାଶ ଟଙ୍କା ଏ ଆମ ମୁଗେଇ ଆମର ଦେଶୀ ଧାନର ଚାଉଳ ଆଉ

ହଁ ସେଇ ପାଇଁ ଡାଲି ନହେଲେ ହେବ କେମିତି ହଁ ସବୁ ଦେଖିକି ଟିକିଏ ଉଁ କରିଦେବା ହିସାବ କରିକି ହଁ ରେ ପେମେଣ୍ଟ୍ ନନେଲେ ଆଉ ତରକାରୀ ଶାଗ କେମିତି ଦେବି ସେ ଅଛି ସେମିତି ଏ ଅଢ଼େଇଶହ ଅଢ଼େଇଶହ ଅଛି ରିଫାଇନ୍ ଅଛି ସୋରିଷ ଅଛି ହଁ ଯେଉଁଟା ନେବୁ ନେ ଦେଖିକି ରେଟ୍ କରିବା ନା ନାହିଁତ ତୁ ଦେଖୁନୁ ପରେ ଡିସକାଉଣ୍ଟ୍ କରାଯିବ ଏ କିଛି କମିଶନ୍ ତତେ ଦିଆଯିବ ଆଉ କେତେ କହିଲେ କି ଆମେ ସେ ପାରିବା ଆମ ଅ ହ ହେଉ ଠିକ୍ ଅଛି ହିସାବ କରିବା ତାହେଲେ ଚିଠା